ଟେକ୍ନୋଲୋଜି ଆଜିକାଲିକା ପିଲାମାନଙ୍କ ଉପରେ ଅତ୍ୟଧିକ ଭାବରେ ଖରାପ ପ୍ରଭାବ ବା କୁପ୍ରଭାବ ପକାଇ ଆସିଛି କାହିଁକି ଯେତେବେଳେ ଆମେ ଆଗୁରୁ ବା ଘର ଲୋକଙ୍କ ସହିତ ଦୁରରେ ଥିଲେ ଚିଠିରେ କଥାବାର୍ତ୍ତା କରୁଥିଲେ କିନ୍ତୁ ଏବେ ମୋବାଇଲ୍ ମେସେଜ୍ରେ କଥାବାର୍ତ୍ତା ହଉଛେ ଯେତେବେଳେ ଆମେ ତାଙ୍କ ପାଖରେ ରହୁଥିଲେ ସେତେବେଳେ ତାଙ୍କ ସହିତ ଆମେ ଶାରୀରିକ ଭାବରେ ଯୋଡ଼ିହେଇ ରହିଥିଲେ କିନ୍ତୁ ଯେତେବେଳେ ଟେକ୍ନୋଲୋଜି୍ ଦ୍ଵାରା ବିଭିନ୍ନ ପ୍ରକାରର ଆରମ୍ଭ ହେଲା ମୋବାଇଲ୍ ଫୋନ୍ ଆରମ୍ଭ ହେଲା ଏସବୁ ଦ୍ଵାରା ଆମେ ଆମ ପରିବାର ଠାରୁ ବି ମଧ୍ୟ ଦୁରାଇ ଯାଉଛେ ପଢା ପଢ଼ି କ୍ଷେତ୍ରରେ ମଧ୍ୟ ସେହିଭଳି ପିଲାମାନେ ଟେକ୍ନୋଲୋଜିର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ପଢ଼ା ପଢ଼ିରୁ ମଧ୍ୟ ଦୁରାଇ ଚାଲିଯାଇଛନ୍ତି ଏଭଳି ଯେଉଁମାନେ ଆମର ଶାରୀରିକ ଖେଳ ଅଛି ତାଙ୍କଠୁ ମଧ୍ୟ ଟେକ୍ନୋଲୋଜିର ଅତ୍ୟଧିକ ବ୍ୟବହାର ଦ୍ଵାରା ପିଲାମାନେ ଦୁରାଇ ଯାଉଛନ୍ତି ନିଜଳୁ ଅଳସୁଆ କରି ଦିନକୁ ଦିନ କରି ଦେଇ ଚାଲିଛନ୍ତି